ଆମେ ସକାଳେ ଭୋରୁ ଭୋରୁ ଉଠିକି ମାଛ ଧରିଥାଉ କାହିଁକିନା ରାତିରେ ଯାଇକି ସବୁ ଶୋଇଲା ପରେ ବାରଟା ଘଣ୍ଟେ ରାତିରେ ଯାଇକି ଆମେ ଦାନା ପକାଇ ଦେଇଥାଉ ଯେଉଁଫଳରେ କିି ମାଛମାନେ ଆସିକି କଣ୍ଟା ଲାଗିଯାଇଥାନ୍ତି ଆଉ ସକାଳୁ ସକାଳୁ ଯାଇକି ଆମେ ସେଇ ମାଛ ଧରିକି ଆସିଥାଉ ଆଉ ପ୍ରସ୍ତୁତି କେମିତି ହେଉଛି ଏଇଟା ହେଉଛି ମାଛ କଣ୍ଟିକା ମାଛ ଦାନା କଣ୍ଟା ଏସବୁ ନିଆ ହେଉଛି ନିଆ ହେଲା ପରେ କଣ୍ଟାରେ କିଛି ଜିଆ କିମ୍ବା ଅଟା ଲଗାଇକି ତାକୁ ପାଣି ଭିତରେ ବୁଡ଼ାଇକି ରଖିଥାଉ ଯେଉଁଫଳରେ କି ମାଛ ମାନେ ଆସନ୍ତି ଆଉ ସେଇ ଜିଆ କି ଅଟା ଖାଇବା ବାହାନାରେ ତାଙ୍କେ କଣ୍ଟାରେ ଲାଗିଯାଇଥାନ୍ତି ଆମେ ସେଇ ମାଛକୁ ଧରିକି ଆସି ଆମେ ରୋଷେଇ ବାସ କରିକି ଖାଇଥାଉଛୁ ଆଉ ସକାଳ ଯାଇକି ମାଛ ଧରିଥାଉଛୁ